ଆମର୍ ଏଇ ଓଡ଼ିଶାର ଗୋଷ୍ଠୀ ଉନ୍ନୟନ ଯେନ୍ ସାମାଜିକ ଅର୍ଥନିକ ସଶକ୍ତିକରଣ ପ୍ରୋତ୍ସାହିତର ଆସି ଯେନ୍ ସମସ୍ତେ ମାନେ ଦଶ ଜଣ ମିଶିକିରି ଯେନ୍ କରୁଛନ୍ ସେଟା ବହୁତ ଉନ୍ନତି ହେଇଚେ ତାର୍ ମୁଖ୍ୟ କାରଣ ହେଲା ବିଶ୍ୱାସ୍ ବିଶ୍ୱାସ୍ ସମସ୍ତେ ରଖିକିରି ସାହାଯ୍ୟ ସହଯୋଗ କଲେ ବହୁତ ଉନ୍ନତି ହଉଚେ ଡେଭଲପ ହଉଛେ ଆଉର୍ ବହୁତ ତାମାନେ ଆଗକେ ଏମାନେ ମାନେ ଉନ୍ନତି କରୁଛନ୍